ଆଜ୍ଞା ହଁ କ'ଣ କରିବା ଏବେ ହୁଁ ଆପଣ ବାହାରେ କିଛି ବେପାର କରନ୍ତୁ

ହୁଁ ହାଁ ହୁଁ ବାହାରେ ଆପଣ ଷ୍ଟଲ ବି ଖୋଲିଲେ ହବ ଟିଫିନ୍ ଷ୍ଟଲ ଖୋଲିବେ

ହୁଁ ବାହାରେ ଆପଣ ସିଟି ମାଧ୍ୟମରେ ଖୋଲିଲେ ହବ ସୁରତ ବାଙ୍ଗଲୋର କାଲକାଟା ଯାହାବି ସିଟିରେ ଆପଣ ଖୋଲି ପାରିବେ

ବାହାରି କ'ଣ କହିଲେ ସେଇଟା ଆପଣଙ୍କ ଉପରେ ମେଣ୍ଟନ କରେ ନା ଆପଣ ଯେତିକି ଷ୍ଟଲରେ ଖର୍ଚ୍ଚ କରିପାରିବେ ସେତିକି ପଇସା ଇନଭେଷ୍ଟ କରିବାକୁ ପଡ଼ିବ କ'ଣ କ'ଣ ବନେଇବେ ଆଇଟମ୍ ଦେଖିକିରି ପଇସା ବି ଖର୍ଚ୍ଚ ହଉଛି ବୁଝିଲେ

ହୁଁ

ହୁଁ ହୁଁ ହୁଁ ହୁଁ ନା ଷ୍ଟଲ୍ ନେଲେ ଆପଣ ଚାଲିବନା ବୁଝିଲେ ଆଜ୍ଞା

ହୁଁ ହୁଁ

ହୁଁ ହଉ ଠିକ୍ ଅଛି ହୁଁ ଆପଣ ହୁଁ ଆପଣ ଆସନ୍ତୁ ଦିନ ପରେ ସମୟ କାଢ଼ିକିରି ବୁଝିଲେ

ନିଶ୍ଚୟ ହୁଁ ହୁଁ ହୁଁ ହଁ ହଉ ଚାଲ ରଖ